ମୋତେ ଛୋଟବେଳୁ ହିଁ ଫୁଲଗଛକୁ ଦେଖିବାକୁ ବହୁତ ସୁନ୍ଦର ଲାଗେ ଫୁଲସବୁ ଦେଖିଲେ ମୋତେ ବହୁତ ଖୁସି ଲାଗେ ତେଣୁ ମୁଁ ମୋ ବୟସ ହେବାରୁ ଏଣିକି ବଡ଼ପିଲା ମୁଁ ହେବାରୁ ତେଣୁ ମୁଁ ମୋ ନିଜର ଗୋଟିଏ ଛୋଟ ବଗିଚା ଟିଏ ମଧ୍ୟ କରିଛି ସେଥିରେ ବିଭିନ୍ନ ପ୍ରକାରର ଫୁଲଗଛ ସବୁ ଲଗେଇଛି ଯେମିତି ମଲ୍ଲି ମାଳତି ଟଗର ମନ୍ଦାର ଗୋଲାପ ଗେଣ୍ଡୁ ସେବତି ମଞ୍ଜୁଆତି କନିଅରି ତରାଟ ଇତ୍ୟାଦି ବିଭିନ୍ନ ପ୍ରକାରର ଫୁଲଗଛ ଲଗେଇଛି ସେହିଗୁଡ଼ାକ ଛୋଟରୁ ବଡ଼ ହୋଇ ଫୁଲ ଯେତେବେଳେ ପ୍ରସ୍ଫୁଟିତ ହୁଏ ମୁଁ ତାକୁ ଦେଖିକି ବହୁତ ଖୁସି ହୋଇଥାଏ ଓ ସେଠାରୁ ସେମିତି ଆସିବାପାଇଁ ବହୁତ ଇଛା ହୁଏ ନାହିଁ ସେଇଠି ସେମିତି ସେଗୁଡ଼ାକୁ ଦେଖିକି ରହିବାକୁ ବହୁତ ଇଛା ହେଉଥାଏ